ମୁଁ ଫାଷ୍ଟ୍କୁ ଦେଖିବି କେଉଁ ଗଛ ଭଲ କେଉଁ ଗଛ ଗୋଟେ ଗଛକୁ ମାରିବେ ନାହିଁ ପାଖାପାଖି ଲଗେଇଲେ କେଉଁ ଗଛ ଭଲ ତା'ପରେ ମୁଁ ମାର୍କେଟ୍କୁ ଯିବି ସେ ଗଛ ଆଣିବି ଆଣିକି ଲଗେଇବି ତା'ପରେ ଭଲ ଥିଲେ ସାର ଫାର ଦେବି ଭଲରେ ତାଙ୍କେମାନେ ଗଡ଼ିବେ ତା'ପରେ ଦେଖିବି ଯଦି ଦୁଇଟା ଦୁଇଜଣ ଗଛକୁ ମାରିଛି ମାରୁଛୁ ବୋଲେ ଅଲଗା ଅଲଗା ଲଗେଇବି ଟିକେ ତା'ପରେ ଆଉ ଥରେ ଦେଖିବି କେଉଁ ଗଛ କେଉଁ ଗଛକୁ ମାରିବ ନାହିଁ ସେମିତି ଗଛ ଆଣିକି ପାଖାପାଖି ଲଗେଇବି ହେଲେ ସେ ଦୁଇଟା ଗଛ ଭଲ ବଢ଼ିବ ଦେଖିବାକୁ ବି ଭଲ ଲାଗିବ ସାର ଫାର ଦେବି ଭଲ ହବ